ହଁ କହ ହଁ ଆମର ତ ସେମିତି ପାଚିଗଲାଣି ବୋଇଲି ଟିକେ ଟିକେ ଅଳ୍ପ ଅଳ୍ପ ପୋକ ଲାଗିଗଲାଣି ଆମେ ସେମିତି ଭାବୁଛୁ ଅଳ୍ପ ଅଳ୍ପ ଲାଗିଛି ଯାହା ଟିକେ ଔଷଧ ହେରିକା ପକେଇ ଦେଇକିନା ସେଗୁଡ଼ା କାଟି ଆଣିବୁ ଆଉ ହଁ ଉପାୟ ଅଛି ଯେକି ଆମେ ଯେମିତି ଔଷଧ ଧାନବିଲରେ ସବୁ ପନିପରିବା ଆମେ କରନ୍ତି ଯେମିତି ଔଷଧ ପକେଇକି ସାରିଲା ପରେ ତାକୁ ଖରା ହେଲେ ପକାନ୍ତି ସେମିତି ଧାନବିଲରେ ଯଦି ଔଷଧ ପଚାରିକିନା କୃଷି ବିଭାଗକୁ

ହଁ ନାହିଁ ଆଉ ଆପଣ ଯଦି ଚାହୁଁଛନ୍ତି ବି ସୁବିଧା ନପାଉଛନ୍ତି ତାହେଲେ ଧାନକୁ ଶୀଘ୍ର କାଟି ଆଣନ୍ତୁ କାଟି ଆଣିକି ଘରକୁ ରଖିଦେଲେ ବି ଭଲହୁଅନ୍ତା ଆଉ

ଧାନ ପୋକ ନଖାଇଯିବ

ହଁ ଆମର ସେମିତି କିଛି ପୋକ ମାରିବା ହେତୁ ଔଷଧ ପକେଇଲୁ ଯେମିତି କିଛି ଭଲ ନହେଲା ସେଥିପାଇଁ ଆମେ ଶୀଘ୍ର ଧାନକୁ ଲୋକ ଲଗେଇ ଧାନ କାଟିକି ଘରକୁ ଘିତି ଆଣିସାରିଲୁଣି ଆଉ